ନମ୍ବର୍ ୱାନ୍ର ଶହେ ସତୁରୀ ହୁଁ ବକାଡ଼ିଟା ଶହେ ନବେ ଅଛି ବକା ହଁ ସେଟା ଦୁଇଶହ ଆଉ ଗୋଟିଏ ଦୁଇଶହ ଦଶ ଅଛି ନାଁ ନାଁ ଏଗା ସବୁ ଆମ ଓଡ଼ିଶା ମାଲ୍ ଏଠି କେଟ ବେଙ୍ଗଲ୍ ମାଲ୍ ଏଠି ଇଏ ନାହିଁ ଏମ୍ସିଟା ଭଲ ୟା ଅପେକ୍ଷା ନାଁ ନାଁ ସେ ହୋଟେଲ୍ ସେମ୍ ସେଇଟା ସେଇ ବେଙ୍ଗଲ୍ ମାଲ୍ ହୋଇଥିବ ସେଥିପାଇଁ ସେଇଟା ସେତକି କହୁଛନ୍ତି ଦଶ ଟଙ୍କାରେ ହଁ ସେଇଟା ସେଇଟା ଖାଇକି ଦେଖିବ ଆଉ ଏ ଆକୁ ଖାଇବ ତମକୁ ବଡ଼ି ପ୍ରୋବ୍ଲେମ୍ କେମିତି ହେଉଛି ରିଆକ୍ସନ୍ ସେଇଟା ତୁମେ ନିଜେ ଜାଣି ପାରିବ ଏଟା ଥରେ ଟ୍ରାଏ କରିକି ଦେଖ ସେ ଅଲଗା ଦୋକାନରେ କେମିତି ଖାଇଛ କ'ଣ କରିଛ ଦଶ ଟଙ୍କା ତଫା ଟା କଥା ନୁହଁ ବିଅର୍ ଯିଏ କିଙ୍ଗ୍ଫିସର୍ ସିଏ ଆଉ ଏ ଟୁ ଟୁରୁ ଅଛି ଆଉ ହୁଁ ଆଉ ଏଇ ଏଇ ଫାଇଭ୍ ଥାଉଜେଣ୍ଡ୍ ଅଛି ହଁ ଅଛି ଏ ଷ୍ଟ୍ରଙ୍ଗ୍ଟା ଅଛି ଏଟା ଦୁଇଶହ ଏଟା ହଁ ଦୁଇଶହ ଦଶ ହବ ସେଟା ଶହେ ନବେ ହେବ ହୁଁ ଶହେ ନବେ ସେଇଟା ଆସିବ ଏଗା ସବୁ ଭଲ ହୁଁ ସ୍ମେଲ୍ ସେମିତି କିଛି ଏଗା ଖାଲି ସେଇମାନେ ତ ୟାର ଖାଇ ସାରିବା ପରେ ଗୋଟିଏ ତା'ର ଇଏ ହୁଏ ଆମର ଥଣ୍ଡା ପିଇଲେ ଯେମିତି ହୁଏ ନାଁ ସେଇ ହିସାବରେ ଏଟା ଇଏ ରହିବ ଏଥିର ସେଣ୍ଟ୍ ସେମିତି ଆସିବନି ଏଇ କି ଏଇ କିଙ୍ଗଫିସର୍ଟା ତାର ଟିକେ ରହୁଛି ନହେଲେ ଆଉ ଏ ଏଗାରେ ସେମତି କିଛି ଆସିବନି ନାଁ ନାଁ ଏଗାରେ କିଛି ସେମିତି ଜଣା ପଡ଼ିବନି ଏଟା ଆପଣଙ୍କ ପସନ୍ଦ ଯେଉଁ ଯାହାକୁ ନେଇପାରିବେ ନିଅନ୍ତୁ ସେଥିରେ କିଛି ଇଏ ନାଇଁ ହଁ କେତେ ନେଇଥାନ୍ତେ କି ଆଉ ହଁ ନେଇଯିବେ ଆଉ ହଁ ତ ନେ ସେତିକି ନେବେ ମାନେ ସେଇ ହିସାବରେ ଦାମ୍ ବିରି କରାଯିବ ଆଉ ନେବେ କହୁଛନ୍ତି ଏତେଗା ଗୋଟିଏ ନାଁ ଦୁଇଟା ପେଟି ନେବେ ହଁ ଆଉ ଇଏ ନେବନି କି ଏଇ ବାକାଡ଼ି ଲେମନ୍ଟା ନେବନି କି ସେଟା ହେଲେ ଭଲ ହୋଇଥାନ୍ତା ସେଇଟାକୁ ଖାଇତେ ଭଲ ବି ଲାଗିଥାଆନ୍ତା ବାକାଡ଼ି ଅପେକ୍ଷା ହେଉ ବାକାଡ଼ି ଲେମନ୍ଟା ବି ଆଉ ଆଉ ରମ୍ ନେବ କି ଆହୁରି ନାଁ କହୁଛି ଆହୁରି ରମ୍ ନେବ କି